ମୋ ଗାଁ'ର ବୟସ୍କ ଲୋକମାନେ ଶର୍ଯ୍ୟାଶାଇ ହେବାର ଭିନ୍ନ ଭିନ୍ନ କାରଣ ଅଛି ସେ ମଧ୍ୟରୁ ଅନ୍ଧ ବିଶ୍ୱାସ ଅନ୍ୟତମ ଗାଁ'ର ବୟସ୍କ ଲୋକମାନେ ଯେତେବେଳେ ପୀଡ଼ିତ ଅବସ୍ଥାରେ ଥାନ୍ତି ସେହି ସମୟରେ ହସ୍ପିଟାଲ୍କୁ ନଯାଇ ଅନ୍ଧ ବିଶ୍ୱାସର ଶିକାର ହୋଇଥାନ୍ତି

ଗୁଣି ଗାରେଡ଼ି ଲୋକଙ୍କ ପାଖକୁ ଯାଇଥାଆନ୍ତି ଯାହାଫଳରେ ରୋଗରୁ ସୁସ୍ଥ ହେବାର ତ ଦୂରର କଥା ଥାଉ ଅନେକ ଗୁଡ଼ାଏ ରୋଗର ଶିକାର ହୋଇଥାନ୍ତି ଠିକ୍ ସମୟରେ ବୟସ୍କ ଲୋକମାନେ ଖାଇବା ପିଇବାର ଯତ୍ନ ନନେଇ ଅନେକ ରୋଗର ଶିକାର ହୋଇଥାନ୍ତି ମୋ ଗାଁ'ର ଲୋକମାନେ ବୟସ୍କ ଲୋକମାନଙ୍କର ଅତି ସୁନ୍ଦର ଭାବରେ ଯତ୍ନ ନେଇଥାନ୍ତି